ଶୀତ ଋତୁରେ ସାଧାରଣତଃ ଭ୍ରମଣ କରିବାକୁ ମୋତେ ପସନ୍ଦ ଲାଗେ କାହିଁକି ଶୀତ ଋତୁରେ ପାଣିପାଗର ବ୍ୟବସ୍ଥା ଭଲ ଥାଏ ସବୁଆଡ଼େ ପାଗ ଭଲ ଥାଏ ବେଶି ଖରା ହୁଏନି ବେଶି ବର୍ଷା ତ ଜମା ହୁଏନାହିଁ ତେଣୁ ଶୀତ ଋତୁରେ ଗଲେ ନିଜକୁ ନିଜେ ଟିକେ ୱାର୍ମ ଫିଲ୍ କରିବାକୁ ଲାଗେ ନିଜର ଭଲ ଭଲ ପୋଷାକ ପିନ୍ଧିକି ଯିବାକୁ ଭଲ ଲାଗେ ଯୁଆଡ଼େ ଗଲେ ବି ଆଉ ଧୂଳିମଳିର ସେତେ ବ୍ୟବସ୍ଥା ନଥାଏ ଗାଡ଼ି ଚଲେଇକି ହେଉ କାରରେ ଯାଉ କୌଣସି ପ୍ରକାର ଦୂର ସ୍ଥାନକୁ ଯିବା ପାଇଁ ବହୁତ ପସନ୍ଦ ଲାଗେ ତେଣୁ ଶୀତଦିନରେ ଭ୍ରମଣ କରିବାକୁ ଟିକେ ବେଶି ମୋତେ ପସନ୍ଦ ଲାଗିଥାଏ